ହେଲୋ ହଁ ଆଜ୍ଞା ହଁ ଆଜ୍ଞା

କେତେ ଭିତରେ ନେବାର ଅଛି ମାନେ କି ଦୋକାନଟା ଖୋଲୁଛନ୍ତି ହଁ ସେସବୁ ଚାଲିଛି ଆଉ ଆଉ ତୁମର ତୁମର ଗାଁ କୋଉଠି ହଁ ସେଇଠି ତୁମେ ତୁମେ ଖୋଲିଥିଲ କି ନୂଆରେ ହଁ ସେଠି ସେଠି କ'ଣ କ'ଣ ବିକୁଥିଲ ହଁ କି ଟିଫିନ୍ ଟିକେ ନାଁ କହିପାରିବେ କି

ହଁ ଦେଖୁଥିଲି ଆଉ ସେଠି କେମିତି ଚାଲି ମାନେ ଭଲ ଚାଲିଛି ନା କେମିତି କ'ଣ ହଁ ହ ତାହେଲେ ନାଇଁ ହଁ ହ ନାଇଁ ଆମର ମାଲକାନଗିରିରେ ଗୋଟେ ଅଛି ସେଠି ତୁମେ ଆସି ଆସିବ କି ଆସିବେ ତ ହଁ ତୁମେ ଆମର ମାରଗାଡ୍ ଏରିଆ ଭଲ ସେଠି ଲୋକ ଫୋକ ସବୁ ଭଲ ଅଛନ୍ତି ସେଠି ଯଦି ବିକିବ ବୋଲେ ଭଲ ଚାଲିବ ତୁମର ବେପାର ଷ୍ଟଲର ଭଡ଼ା ହେଉଛି ମାସକୁ ତିନି ହଜାର ହୋଇଯାଉଛି

ନାଇଁ ଫାଷ୍ଟ୍ ଫାଷ୍ଟ୍ ତ କମ ନିଆହେବ ପରେ ପରେ ଆଗକୁ ଆମେ ରେଟ୍ ବଢ଼େଇବାକୁ ପଡ଼ିବ ନହେଲେ ଆମର ଲସ୍ ହୋଇଯିବ ବାହାରେ ଆର ଗୋଟେ ଦୁଇ ଜଣ ଅଛନ୍ତି ଷ୍ଟଲ୍ରେ ହଁ ହଁ ମାର୍କେଟ୍ ଉପରେ ସବୁ ଲୋକ ସବୁ ସେଇଠି ଅଛନ୍ତି ସେଇଠି ସେଇଠି ବହୁତ ଭଲ ବେପାର ଚାଲିବ ସେଇଠି ତୁମେ ଯଦି ଖୋଲିବ ବୋଲେ ଭଲ ହୋଇଥାଆନ୍ତା ହଁ ତୁମେ କେବେ ଆଡ଼େ ଆସିବ ହଁ ହଁ ଜଲଦି ଆସୁନ ନହେଲେ ଆହୁରି କିଏ ଯଦି ନେଇଯିବ ବେଲେ ଆହୁରି ତୁମେ ଅସୁବିଧାରେ ପଡ଼ିଯିବ ହଁ ହେଲା ହେଲେ ତୁମର ଏଜ୍ କେତେ ତୁମର କ୍ୱାଲିଫିକେସନ୍ କେତେ ହଁ ହେଲେ କ୍ୱାଲିଫିକେସନ୍ କେତେ କ୍ଲାସ୍ ପଢ଼ିଛନ୍ତି ହେଲୋ ହଁ କେତେ କ୍ୱାଲିଫିକେସନ୍ ବୋଲେ କେତେ ପାଠ ପଢ଼ିଛନ୍ତି ଓ ପ୍ଲସ୍ ଥ୍ରୀ ପାସ୍ ଭଲ ଆଉ ଭଲ ଯଦି ନାଇଁ ନାଇଁ ଭଲସେ ଯଦି ବିକି ଦେବେ ଯଦି ଭଲ ଫାଇଦାରେ ରହିବ ହେଲା ଓହୋ ହୋ ଆଉ ହଉ ତୁମେ କାଲିକି ବାହାର ହାଁ ଠିକ୍ ଅଛି